ଏମିତି ସମୟ ଆସିଛି ମୁଁ ଯେଉଁ କାମ କରିଛି ସେ କାମରେ ବି ଭୁଲ ହୋଇଛି ଯାହାଫଳରେ ମୋତେ ପୁଣି ପୁନରା ବହୁତ କଷ୍ଟ କାମ ବହୁତ ସମୟ ଲାଗିଛି ବହୁତ ଦିନ ଲାଗିଛି ତାପରେ ବି ମୁଁ ସେ କାମକୁ ପୁଣି ପୁଣି ଆଉଥରେ କରିବା ପାଇଁ ଚେଷ୍ଟା କରିଛି ଆଉ ସମୟଟାକୁ ବାହାର କରିକି କେମିତି ସେ କାମରେ ମନ ଦେଇକି ସେ କାମ ସୂଚାରୁ ରୂପେ ପାଳନ କରିଥିଲି କିନ୍ତୁ ବହୁତ କଷ୍ଟ ଲାଗିଥିଲା ସେହି କାମକୁ ସେହି କାମକୁ ଏଗେନ୍ ଆଣ୍ଡ ଏଗେନ୍ କଲା ବେଳକୁ ବହୁତ କଷ୍ଟ ଲାଗେ କ'ଣ କରାଯିବ ସେ କାମଟାକୁ ଠିକ୍ ହିଁ କରିବାକୁ ପଡ଼ିବ ଟିକିଏ ଟିକିଏ ଭୁଲ ପାଇଁ କାମଟା ପୁଣି ଥରେ କରିବାକୁ ପଡ଼େ